ପିଲାମାନଙ୍କୁ ନବଜାତ ଶିଶୁ ମାନଙ୍କୁ ପରିଷ୍କାର ପରିବେଶରେ ରଖିବା ପାଇଁ ସେମାନଙ୍କୁ ଆମେ ଯେତେବେଳେ ଯେ କୌଣସି କାମ କରିଲା ବେଳେ ତା'ପରେ ତାଙ୍କ ପାଖକୁ ଯିବା ବେଳେ ଡେଟଲ୍ରେ କିମ୍ବା ସାବୁନରେ କିମ୍ବା ହେଣ୍ଡୱାସ୍ରେ ହାତକୁ ଆଗେ ସଫା କରିବା ତା ପରେ ପିଲାମାନଙ୍କୁ ଧରିବା କିମ୍ବା ସେମାନଙ୍କର ଡ୍ରେସ୍କୁ ସଫା କରିଲା ବେଳେ ଡେଟଲ୍ରେ ଧୋଇବା ଆଉ ସେମାନଙ୍କ ଦେହରେ ମାନେ ବଡ଼ି ଅଏଲ୍ କିମ୍ବା ଦିହରେ କୌଣସି ଜିନିଷ ରେ ସଫା କରି ସେମାନଙ୍କୁ ଧରିବା ପିଲାମାନଙ୍କୁ ଖୁଆଇଲା ଖୁଆଇଲା ସମୟରେ ଖୁଆଇବା ସମୟରେ ସେମାନଙ୍କର ଖାଦ୍ୟକୁ ଧରିଲା ପରେ ଆମେ ଭଲ ଭାବରେ ସାବୁନ କିମ୍ବା ଯେ କୌଣସି ସାବୁନ କିମ୍ବା ଡେଟେଲ୍ରେ ହାତ ଧୋଇ ସେମାନଙ୍କୁ ଖୁଆଇବା ପିଲାମାନେ ପିଲାମାନଙ୍କୁ ସଫା ଜିନିଷ ମାନେ ସଫା ଡ୍ରେସ୍ ପିନ୍ଧାଇବା ପିଲାମାନଙ୍କୁ ଥଣ୍ଡା କିମ୍ବା କାଶ ହେଲେ ସେମାନଙ୍କୁ ଡକ୍ଟର ପାଖରେ ଦେଖାଇବା ସେମାନଙ୍କୁ ଠିକ୍ ଟାଇମ୍ରେ ଔଷଧ ଖୁଆଇବା ସେମାନଙ୍କୁ ଠିକ୍ ଟାଇମ୍ରେ ଔଷଧ ଖୁଆଇଲେ ସେମାନଙ୍କ ଥଣ୍ଡା କିମ୍ବା ଜର କାଶ ଏଭଳି ଜିନିଷ ହେବ ନାହିଁ ସେମାନେଙ୍କୁ ସଫା ରଖିଲେ ସେମାନେ ଥଣ୍ଡା ଜରରେ ହେବନି ସେମାନେ ବହୁତ ଥଣ୍ଡା କିମ୍ବା ଜର ହୁଏ ସେମାନଙ୍କୁ ସଫାସୁତୁରା ରଖିବା ଆଉ ସେମାନଙ୍କୁ ସଫା ଡ୍ରେସ୍ କିମ୍ବା ସେମାନେ କିଛି ଓଳିଆ କିଛି ବି ପାଟିରେ କିମ୍ବା ଗୁଡ଼ ଫୁଡ଼ ଚାରିଆଡ଼େ କିଛି ନଲଗାଇଲେ ସେମାନଙ୍କ ଦେହ ଖରାପ ହୋଇପାରେ ସେମାନଙ୍କୁ ସଫାସୁତୁରା ରଖିବା ଆଉ ସେମାନଙ୍କ ଡ୍ରେସ୍ କିମ୍ବା ଜାମାପଟା ସଫା ରଖିବା ଆମେ ଯେ କୌଣସି କାମକୁ ଗଲେ ସେମାନେ ବହୁତ କଷ୍ଟ ପାଇଥାନ୍ତି ସେ ଆମେ କାମରୁ ଆସିଲେ ସେମାନଙ୍କୁ ଆମ ହାତକୁ ଡେଟଲ୍ ପାଣିରେ ଧୋଇ ସେମାନଙ୍କୁ ଧରିବା ଆମ ପାଖରୁ ସେମାନେ କ୍ଷୀର ଖାଉଥୁଲା ବେଳେ ଆମେ ଭଲ ଭାବରେ ଧୋଇକି ଦେହ ହାତ ଧୋଇ ଗାଧୋଇ ସଫା ହୋଇ ସେମାନଙ୍କୁ କ୍ଷୀର ଖୁଆଇ କିବା ଅନ୍ୟ କୌଣସି ଖାଦ୍ୟ ଖୁଆଇ ସଫାସୁତୁରା ରଖି ତାଙ୍କ ଜିନିଷ ସବୁ ସଫାସୁତୁରା ରଖି ଭଲ ଭାବରେ ଖୁଆଇବା ସେମାନେ ବହୁତ ଖୁସି ହୁଅନ୍ତି ଆଉ ସେମାନଙ୍କର ଦେହ ବି ସୁସ୍ଥ ରୁହେ ସେମାନଙ୍କୁ ସଫା ରଖିଲେ ବହୁତ ସୁସ୍ଥ ରୁହେ ସେମାନେ ସେମାନଙ୍କ ଦେହ ଆରୋଗ୍ୟ ହୋଇଥାଏ